ମୁଁ ସର୍ବଦା ମରୁଡ଼ି ସମୟରେ ପାଣିପାଗ ଖରାପ ହୋଇଥିବାରୁ ମୁଁ ସର୍ବଦା ମୋର ଉଦ୍ଭିଦମାନଙ୍କର ଯତ୍ନ ନେଇଥାଏ କାରଣ ମରୁଡ଼ି ସମୟରେ ତ ଆମ ବୃକ୍ଷଲତା ଗୁଡ଼ିକ ପାଣି ପାଇନଥାନ୍ତି ତେଣୁ ବୃକ୍ଷଲତା ଗୁଡ଼ିକୁ ଦିନକୁ ଥରେ ପାଣି ଦେବା ବଦଳରେ ଦିନକୁ ତିନି ଚାରିରୁ ଚାରିଥର ପାଣି ଦେବାକୁ ପଡ଼ିଥାଏ କାରଣ ମରୁଡ଼ି ସମୟରେ ଆମର ମାଟିରୁ ବହୁତ ତଳକୁ ପାଣି ଖସି ଯାଇଥାଏ ଯେହେତୁ ଉଦ୍ଭିଦ ର ଚେରଗୁଡ଼ିକ ଏତେ ତଳୁ ପାଣି ଶୋଷିକି ଆଣିପାରିବେ ନାହିଁ ଯାହାଦ୍ଵାରା ଉଦ୍ଭିଦଗୁଡ଼ିକ ମରିଯାଇପାରନ୍ତି ତେଣୁ ମୁଁ ମୋର ଉଦ୍ଭିଦଗୁଡ଼ିକୁ ଦିନକୁ ଚାରିରୁ ପାଞ୍ଚଥର ପାଣି ଦେବାରେ ମୋର ଇଚ୍ଛା କରେ ସକାଳେ ପାଣି ଦିଏ ସନ୍ଧ୍ୟାରେ ପାଣି ଦିଏ ଏବଂ ଦଶଟା ବେଳେ ପାଣି ଦିଏ ଏମିତି ପାଣି ଦେଲେ ଯାହାଦ୍ଵାରା ଉଦ୍ଭିଦ ମରୁଡ଼ି ସମୟରେ ଆଉ ମରିବନି ମାନେ ଉପଯୁକ୍ତ ପାଣି ପାଇବା ଦ୍ଵାରା ସୁସ୍ଥ ଓ ସବଳ ରହିବ ଉଦ୍ଭିଦଗୁଡ଼ିକର ଯତ୍ନ ନେବା ତ ନିହାତି ଆବଶ୍ୟକ କାରଣ ଉଦ୍ଭିଦମାନଙ୍କର ଯଦି ଆମେ ଯତ୍ନ ନେବା ନାହିଁ ତାହେଲେ ସିଏ ଅସୁସ୍ଥ ହୋଇ ପତ୍ର ଝଡ଼ା ଦେଇ ମରିଯିବେ ତେଣୁ ମୁଁ ସର୍ବଦା ମୋର ଘରେ ପ୍ରସ୍ତୁତ କରୁଥିବା ସାରକୁ ଦିଏ ରାସାୟନିକ ସାର ଦେବା ଦ୍ଵାରା ଉଦ୍ଭିଦର ବହୁତ କ୍ଷେତି ହୋଇଥାଏ ତେଣୁ ମୁଁ ରାସାୟନିକ ସାର ନଦେଇ ମୁଁ ନିଜ ଘରେ ପ୍ରସ୍ତୁତ କରେ ସାର ଦେଇଥାଏ ଯେପରିକି ମୁଁ ମୋର ଘରେ ଖାଦ୍ୟରୁ ବାହାରୁଥିବା ପରିବା ଚୋପା ଗୋବର ଏହି ସବୁକୁ ମିଶାଇକି ଉଦ୍ଭିଦ ସାର ବନେଇଥାଏ ପ୍ରାକୃତିକ ସାର ବନେଇଥାଏ ଏଇ ପ୍ରାକୃତିକ ସାର ଗୋବର ପରିବା ଚୋପା ଏହି ସବୁକୁ ନେଇକି ମୁଁ ଉଦ୍ଭିଦ ମୂଳରେ ଦେଇଥିବାରୁ ମୋର ଉଦ୍ଭିଦ ବହୁତ ଭଲରେ ବଢ଼ିଥାଏ ଓ ବହୁତ ସୁନ୍ଦର ଦେଖା ଯାଇଥାଏ ଓ ଏଇ ସାର ଦେବା ଦ୍ଵାରା ଓ ଠିକ ପରିମାଣରେ ପାଣି ଦେବା ଦ୍ଵାରା ମରୁଡ଼ି ପରିବେଶରେ ମଧ୍ୟ ମୋର ଗଛ ଲତାଗୁଡ଼ିକ ବହୁତ ସୁନ୍ଦର ଭାବରେ ବଢିଥାନ୍ତି ତେଣୁ ସର୍ବଦା ଆମେ ଆମ ଗଛର ଯତ୍ନ ନେବା ଆବଶ୍ୟକ ଓ ଏହିପରି ଉଦ୍ଭିଦର ଯତ୍ନ ନେବା ନେଲେ ଆମେ ପରିବେଶ ବହୁତ ସୁନ୍ଦର ହୋଇଯାଇଥାଏ